ମୋତେ ଗୋଟେ ମାସରେ ପୁରା ଦଶଲକ୍ଷର ଟାର୍ଗେଟ୍ ଥିଲା ମୁଁ ବହୁତ କଷ୍ଟରେ ଦଶଲକ୍ଷ ଟାର୍ଗେଟ୍ କରିବାକୁ ଇଚ୍ଛା କରିଥିଲେ ମଧ୍ୟ ହେଇ ପାରୁନଥିଲା ଆଉ ମୁଁ ବହୁ ବହୁତ କଷ୍ଟରେ କଲି ବିଭିନ୍ନ ପ୍ରକାର ଘର ବୁ ବୁଲିକି ଲୋକଙ୍କୁ ଖରା ତରାରେ ବୁଲିକି ଲୋକଙ୍କୁ ବୁଝ ବୁଝାଉଥିଲି କି ଆଜ୍ଞା ଏ କୋଡ଼ିଏହଜାର ଟଙ୍କା କରନ୍ତୁ କି ତିରିଶହଜାର ଟଙ୍କା କରନ୍ତୁ ପଲିସିଟେ କରନ୍ତୁ କାରଣ ମୋର ଟାର୍ଗେଟ୍ ବହୁତ ଅଛି ଆଉ ଦଶ ଲକ୍ଷ ତ କମ୍ ବହୁତ ଅଧିକ ହେଇ ଯାଉଛି ଲୋକ ଲକ୍ଷ ଟଙ୍କା ଟାର୍ଗେଟ୍ କରିବାକୁ ବହୁତ କଷ୍ଟରେ କରୁଛନ୍ତି ଦଶ ଲକ୍ଷ ବୋଲେ ବହୁତ ହେଭି ଆମାଉଣ୍ଟ୍ ହେଇ ଯାଉଛି ତା'ପରେ ମୁଁ ବହୁତ କଷ୍ଟ ଖରାତରାରେ ଲୋକଙ୍କୁ ବୁଝାଉଥିଲି ପୁରୁଷ ଲୋକଙ୍କୁ ମହିଳା ଲୋକମାନଙ୍କୁ ମୋ ସାଙ୍ଗସାଥିମାନଙ୍କୁ ବୁଝାଇକରି କର କରିଛି ଆଉ କିଏ କୋଡ଼ିଏ ହଜାର କରିଛି ଦୁଇ ତିନିଟା ସାଙ୍ଗ କୋଡ଼ିଏ ହଜାର କରିଛନ୍ତି ଆଉ କେତେଟା ସାଙ୍ଗ ପଚାଶହଜାର ଲକ୍ଷେ କରିଚନ୍ତି ଏମତି ହେଇକିରି ଦୁଇ ଲକ୍ଷ ଅଢେଇ ଲକ୍ଷ ଲକ୍ଷ କୋଡ଼ିଏ ଲକ୍ଷ ଟଙ୍କା ଟାର୍ଗେଟ୍ କରିଛି ଆଉ ସେଇଟା ହେଉଛି ମୋର ସୁବୁଠୁ ବଡ଼ ଲକ୍ଷ୍ୟ ଲକ୍ଷ୍ୟ ଥିଲା ଲକ୍ଷ୍ୟ ହାସଲ କରି ମୁଁ ବହୁତ କଷ୍ଟରେ କଲି ଆଉ ମାତ୍ର ଲକ୍ଷ୍ୟ ହାସଲ ହେଇଗଲା ବି ଆଉ ଏମିତ କଷ୍ଟ କଲେ ସବୁ ସବୁ ଜିନିଷରେ ସଫଳ ହେବ କେବେବି ବିଫଳ ହେବନି କଷ୍ଟ ଟିକେ କରିବାକୁ ପଡ଼ିବ ଆଉ ବିନା କଷ୍ଟରେ ତ ଆଜିକାଲି କେଉଁଟା କାମ ବି କୃତକାର୍ଯ୍ୟ ହେଇ ପାରୁନାହିଁ ହେଇ ପାରୁନାହିଁ ଆଉ ଘରେ ବସିଲେ କ'ଣ ଲକ୍ଷ୍ୟ ସ୍ଥଳ ଯିବ କି ସବୁ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ କଠିନ ପରିଶ୍ରମ ହିଁ କଷ୍ଟ ସାାଧ୍ୟର ଫଳ